ମୁଁ ଓଡ଼ିଶାରେ ରୁହେ ମୋ ମାତୃଭାଷା ଓଡ଼ିଆ ମୋତେ ଓଡ଼ିଆ ଆସେ ଆମ ଚାରି ଆଖପାଖରେ ହିନ୍ଦୀ ଭାଷା ବେଶି ପ୍ରଚଳିତ ହିନ୍ଦୀ ଲୋକ ବେଶି ଆସୁଛନ୍ତି ମୁଁ ଓଡ଼ିଆ ତାଙ୍କ ମୁଁ ନିଜ ଭାଷାରେ ମୋ ଓଡ଼ିଆ ଭାଷାରେ ତାଙ୍କୁ ବୁଝେଇବାପାଇଁ ଅଲଗା ଯେମିତି ଆସଯାଅ କରି ଇସାରା ଦେଲେ ତାଙ୍କେ ହିନ୍ଦୀ ଭାଷା ଦ୍ୱାରା ବୁଝିପାରିବେ ଆମେ ଓଡ଼ିଆ ଭାଷା ଦ୍ୱାରା ବୁଝିବେ ଯାହା ତାଙ୍କେ ହିନ୍ଦୀ ଭାଷାରେ ସେମିତି ବୁଝିପାରିବେ ଓଡ଼ିଆ ଭାଷା ସହ ଆମେ ଟିକିଏ ଆମର ମାତୃଭାଷା ହେଉଛି ଓଡ଼ିଆ ଆମେ ଓଡ଼ିଆ ଭାଷା ବୋଇଲେ ଆମେ ବୁଝିଲେ ତାଙ୍କେ ହିନ୍ଦୀ ଭାଷା ଦ୍ୱାରା ବୁଝେଇ ହେବ ଓଡ଼ିଆ ଆସଯାଅ ମାନେ ଇସାରା ଦ୍ୱାରା ଆମେ ତାଙ୍କୁ ବୁଝାଇପାରିବା ବହୁତ ଚାରିପାଖରେ ହିନ୍ଦୀ ଭାଷା ପ୍ରଚଳିତ ନିଜ ଭାଷା ଓଡ଼ିଆ ଯେତେବେଳେ ଆମେ ଅନ୍ୟମାନଙ୍କ ଅନ୍ୟ ବାହାର ହିନ୍ଦୀ ଜାଗା ଗଲେ ଆମେ ବୁଝିପାରି ବୁଝେଇପାରିବା ତାଙ୍କୁ ଓଡ଼ିଆ ଭାଷା ଓଡ଼ିଆ ଭାଷା ଯାହାର ତାଙ୍କୁ ସି ହିନ୍ଦୀ ଲୋକମାନଙ୍କଠାରୁ କେଉଁ ବୁଝେଇପାରିବା ଏମତି ଇସାରା ଦ୍ୱାରା ଓଡ଼ିଶାରେ ରହି ଆମେ ବହୁତ ମାନେ ହିନ୍ଦ ହିନ୍ଦୀ ବାହାର ରାଜ୍ୟରୁ ଯିଏ ଆସିବ ତାକୁ ଓଡ଼ିଆ ଭାଷା ଦ୍ୱାରା ବୁଝେଇ ପାରିବା କି ଯିବାଆସିବା କ'ଣ ଇସାରା ଦ୍ୱାରା ଆମେ ବହୁତ ବୁଝେଇ ପାରିବା